ଟ୍ରାଭେଲ୍ ଏଜେନ୍ସିରୁ କହୁଥିଲେ କି ଆଜ୍ଞା ମୋତେ ଦୁଇଟା କ୍ୟାବ୍ ଦରକାର ସରି ଦୁଇଟା ଜିପ୍ ଦରକାର ଥିଲା ମୁଁ ଆଉ ମୋ ସାଙ୍ଗମାନେ ମିଶି କରି ଭୁବନେଶ୍ୱରରେ ଗୋଟେ ଟୁର୍ରେ ଯିବୁ ପିକନିକ୍ ଖାଇବା ପାଇଁ ତ ସେଥିପାଇଁ ଗୋଟେ ଦୁଇଟା ଜିପ୍ ପାଇ ଦରକାର ଥିଲା ଆମକୁ

ଆଜ୍ଞା କିଲୋମିଟର କିଲୋମିଟର ଧରନ୍ତୁ ସାତଶହ ହଜାର ହଜାର ଦୁଇ ହଜାର କିଲୋମିଟର ହବ ରାଉଣ୍ଡ ଫିଗର୍ ଆଉ

ପଇସା କେତେ କ'ଣ ପଡ଼ିବ କି ଆପଣ ଦଶ ହଜାର କିଛି କମ୍ ଫମ୍ ହବ ନାହିଁ ଦଶ ହଜାର କିଛି କମ୍ ହବ ନାହିଁ ଆମର ଡେଟ୍ଟା ହେଉଛି

ତିରିଶ ତିନି ଦୁଇ ହଜାର ଚବିଶ ଆଜ୍ଞା ଆମର ଆଡ଼୍ରେସ୍ଟା ହେଉଛି ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କୁରକୁଣ୍ଡା ବ୍ଲକ କୁରକୁଣ୍ଡା ବ୍ଲକ ଦିନରେ ଥିବା ସୋମନାଥପୁର ପଞ୍ଚାୟତର ଏମ୍ ବି ଥାର୍ଟି ଏଇଟ୍ ଗ୍ରାମରେ ମାର୍ଚ୍ଚ ମାସ ତିରିଶ ତାରିଖ ଦିନ ସକାଳ ପାଞ୍ଚଟା ସୁଦ୍ଧା ଆପଣ ଆମ ଗାଁରେ ଗାଡ଼ିଟା ଲଗାଇବାର ବ୍ୟବସ୍ଥା କରିବେ ଆଉ ଆପଣଙ୍କର ପଇସାଟା ସେଦିନ ଆପଣଙ୍କୁ ଦିଆଯିବ